ଆମର ବୀମା କାର୍ଡ଼୍ଟା ଅଛି ବୀମା କାର୍ଡ଼୍ଟା କ'ଣ ପାଇଁ ଦିଆଯାଇଛି ତାହା ଜାଣିବା କଥା ଆମେ ବୀମା କାର୍ଡ଼୍ଟା ଦିଆହୋଇଛି ଆମେ ଯେଉଁ ଏବେ ମେଡ଼ିକାଲ୍ରେ ନେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବା ପାଇଁ ସେଟା ଦିଆହୋଇଛି ଏବେ କିଏ ଏକ୍ସିଡେଣ୍ଟ୍ କି କେଉଁଠି ଯାଇକି ପଡ଼ିଯାଇଥିବେ ନା କ'ଣ ବଡ଼ ଏମିତି ଜ୍ଵର ଟି ବି ଫିବି କ'ଣ ଏମିତି ହୋଇଥାଏ ଯେ ଆମେ ସେ ବୀମା କାର୍ଡ଼୍ଟା ନେଲେ ଆମକୁ ଚିକିତ୍ସା ଔଷଧ ଏ ମେଡ଼ିସିନ୍ଯାକ ସବୁ ଦିଆହେବ ବୀମା କାର୍ଡ଼୍ ଅଛି ଏବେ ଯେଉଁ ନବୀନ କାର୍ଡ଼୍ଟା ବୋଲି ବି ଦିଆହୋଇଛି ସେଇଟା ବି ବୀମା କାର୍ଡ଼୍ କରି ସେଇଟା ବି ସେମିତି ଏକା ସେ ବୀମା କାର୍ଡ଼୍ଟା ନେଲେ ଆମକୁ ମେଡ଼ିକାଲ୍ରେ ଫ୍ରି ଟ୍ରିଟ୍ମେଣ୍ଟ୍ କରାହେଉଛିି ଆମେ ସବୁ ଜାଣିଛୁ